ହଁ ଭାଇ କ'ଣ କେମିତି ଅଛ ହଁ ଆଉ ଘରେ କେମିତି କ'ଣ ଅଛନ୍ତି ଆଚ୍ଛା ଭାଇ ଗୋଟେ ତୁମ ପାଖରେ ଗୋଟେ କାମ ଥିଲା ହଁ ଆପଣ ସେଇ କାମଟା ଖବର କାଗଜ ଇଏରେ ଅଛନ୍ତି ନା ଆଉ କ'ଣ କରୁଛନ୍ତି ଆଚ୍ଛା ମୋର ମୁଁ ଗୋଟେ ଦୋକାନ ଖୋଲିଛି ଆମ ଜଗତସିଂପୁରରେ ସେଇଆ କହୁଥିଲି ମୋର ଗୋଟେ ଯୋଉଟା ମୋର ଆସିଥିଲା ପେପର୍ରେ କେତେ କ'ଣ କହୁନାହାନ୍ତି ମୁଁ ତ ଅଳ୍ପ ଟିକେନାକୁ ଦରକାର ଖାଲି ଜାଣିବା ଲୋକ ଆଉ କିଛି ଆଚ୍ଛା କେତେ କ'ଣ ଟଙ୍କା ଦେଇଥିଲେ ଏତେ ଟଙ୍କା ଏତେ ଟଙ୍କା ଦେଇଥିଲେ ଆଉ ମୋର କେତେ କ'ଣ ଟଙ୍କା ଲାଗିବ ହଉ ମୁଁ ଆଉ ରହିଲି ଆଜ୍ଞା ନାଇଁ ଦୋକାନରେ ଅଛି ଖାଇନି ଆଉ ନାଇଁ ଆଜ୍ଞା ଆପଣ ଖାଇ ସାରିଲେଣି ହଉ ଆଜ୍ଞା ଆପଣ ଯାଆନ୍ତୁ ଖାଇବେ ମୋତେ ଡାକିଲେଣି ମୁଁ ଖାଇବି ଆଉ ଆସିଲି ଆଚ୍ଛା ମୋତେ ଆପଣଙ୍କ ସେଇ ବଡ଼ ଅଫିସର୍ଙ୍କ ନମ୍ବର୍ ଦେଇଦେବେ ନହେଲେ ମୁଁ କଥା ହୋଇଯିବି ନହେଲେ ଆପଣ ମୋ ପାଇଁ କଥା ହୋଇଯିବେ ଆଚ୍ଛା ଆଜ୍ଞା ଠିକ୍ ଅଛି ନାଇଁ ନାଇଁ ଲୁଗା ଦୋକାନ ନାହିଁ ମୋର ଅଛି ପାଇପ୍ ଦୋକାନ ପାଇପ୍ ମାର୍ବଲ୍ ଦୋକାନ ଗୋଟେ ପାଖରେ ଅଛି ସିଏ ଟିକେ ସେକେଣ୍ଡ୍ ଥାର୍ଡ୍ ପେଜ୍କୁ ଛୋଟ ଟିକେ ମିଡିୟମ୍ ସାଇଜ୍ର ମାରିଥାନ୍ତି ଫ୍ଲେକ୍ସ୍ଟା ଆଉ ଆଜ୍ଞା ରହିଲି